ହଁ ହ୍ୟାଲୋ ହଁ ଭାଇ ଜୋମାଟୋ ଡେଲିଭରି କହୁଥିଲେ କି ହଁ ହଁ

ହଁ ମୁଁ ଗୋଟେ ଜୋମାଟୋରୁ କ'ଣ ଇଏ ଚିକେନ୍ ଅର୍ଡ଼ର କରିଥିଲି ତ ହଁ ଫ୍ରାଏ ଚିକେନ୍ଟା ଆଜ୍ଞା ମୁଁ ସେଇ ଆଡ଼୍ରେସ୍ଟା ଟିକେ ଭୁଲ୍ ଦେଇଥିଲି ତ ମୁଁ ସେ ଆଡ଼୍ରେସ୍ଟା ଦେଇଥିଲି ସେଟା ଗାଧବାକତରେ ଏଇ ଆଡ଼୍ରେସ୍ଟା ଦେଇଥିଲି ଆଜ୍ଞା ହଁ ହଁ ଗାଧୁବାକତରା ଆଡ଼୍ରେସ୍ଟା ଦେଇ ଦେଇଥିଲି ତ ମୁଁ ସେଟା ଅର୍ଡ଼ର ସେ ଯେଉଁ ମୋର ମାନେ ଯେଉଁ ଆଡ଼୍ରେସ୍ ଦେଇଥିଲି ସେ ଆଡ଼୍ରେସ୍ଟା ମୁଁ ଚେଞ୍ଜ କରିପାରିବି କି ଆଜ୍ଞା

ନା ମାନେ ମୁଁ ଏବେ ଯେଉଁଠି ମାନେ ଯେଉଁଠି ରହୁଛି ମୁଁ ଏବେ ସେଇ ଆଡ଼୍ରେସ୍ଟା ଦେବି ଆଜ୍ଞା ମୁଁ ସେଇଟା ଭୁଲ ବସତଃ ଦେଇ ଦେଇଛି ତ ହଁ ଆଜ୍ଞା ଆଚ୍ଛା ଆଚ୍ଛା ବାହାରି ନାହିଁତେ କି ହଁ ହଁ ମାନେ ଡେଲିଭରି ପାଇଁ ଯାଇନାହାଁନ୍ତି ତ ହଁ ଆଜ୍ଞା ତ ସେଇଟା ଟିକେ ଚେଞ୍ଜ କରିଦେବେ କି

ହଁ ଠିକ ଅଛି ମୋବାଇଲ୍ ନମ୍ବର ଲେଖନ୍ତୁ ଆଜ୍ଞା ହଁ ନାଇନ୍ ଡବଲ ଫାଇବ୍ ସିକ୍ସ ୱାନ୍ ଜିରୋ ଡବଲ ସିକ୍ସ ନାଇନ୍ ଫୋର୍ ହଁ ହଁ ଓ ଟି ପି ଆହୁରି କି ହଉ ଲେଖନ୍ତୁ ଆଜ୍ଞା ହଁ ଆସିଲା ଲେଖନ୍ତୁ ଚାରି ଡିଜିଟ୍ ବାଲା ତ ହଁ ହଁ ତିନି ଛଅ ଏକ ଶୂନ ହଁ ଆଜ୍ଞା ଆଚ୍ଛା କରେଣ୍ଟ ଲୋକେସନଟା ହଁ କରେଣ୍ଟ ଲୋକେସନଟା ଲେଖନ୍ତୁ ଆଜ୍ଞା ମୈଦଲପୁର ହଁ ହଁ ପୋଷ୍ଟ ମୈଦଲପୁର ଆଜ୍ଞା ହଁ ପୋଷ୍ଟ ମୈଦଲପୁର ଆଉ ଗ୍ରାମପଞ୍ଚାୟତ ହଁ ମୈଦଲପୁର ସେଇଟା ବି ଗ୍ରାମପଞ୍ଚାୟତ ମଧ୍ୟ ମୈଦଲପୁର କରିଦିଅନ୍ତୁ ହଁ ଆଚ୍ଛା ଘର ନମ୍ବର ହଁ ଘର ନମ୍ବର ଲେଖନ୍ତୁ ଆଜ୍ଞା ଏକଶହ ତିନି କରିଦିଅନ୍ତୁ ଏକଶହ ତିନି ଆଚ୍ଛା ହଁ ସେକେଣ୍ଡ ଫ୍ଲୋର ଆଜ୍ଞା ସେକେଣ୍ଡ ଫ୍ଲୋର ଠିକ ଅଛି କେତେ ଟାଇମ୍ ଲାଗିବ କି ଆଜ୍ଞା ହଉ ଠିକ୍ ଅଛି ପଇଁଚାଳିଶ ମିନିଟ୍ ତ ହଉ ଠିକ୍ ଅଛି ଆଜ୍ଞା ହଉ ଆଜ୍ଞା ହଉ ରହିଲି ଆଜ୍ଞା ଧନ୍ୟବାଦ